ଦଶ ଫେବୃଆରୀ ଦୁଇ ହଜାର ସାତେ ଅଠର ମାର୍ଚ୍ଚ ଦୁଇ ହଜାର ଦଶ ପନ୍ଦର ଏପ୍ରିଲ ଦୁଇ ହଜାର ବାର ଷୋହଳ ସେପ୍ଟେମ୍ବର ଦୁଇ ହଜାର ସତର ଅଠର ଡିସେମ୍ବର ଦୁଇ ହଜାର ଉଣେଇଶ